ବ୍ରହ୍ମାଣ୍ଡରେ ଅନ୍ୟ କୌଣସି ଗ୍ରହରେ ଜୀବନ ନାହିଁ କେବଳ ଆମ ଗ୍ରହ ପୃଥିବୀରେ ଜୀବନ ରହିଛି ପୃଥିବୀ କେବେଳ ଏକମାତ୍ର ଗ୍ରହ ଯେଉଁଠି ପ୍ରାଣୀଜଗତ ଓ ଉଦ୍ଭିଦ ଜଗତ ଉଭୟ ଦେଖାଯାଏ ବଞ୍ଚିବା ପାଇଁ ଯେଉଁ ସବୁ ଉପାଦନ ଦରକାର ତାହା କେବଳ ପୃଥିବୀରେ ହିଁ ଦେଖାଯାଏ ଅନ୍ୟ କୌଣସି ଗ୍ରହରେ ଏସବୁ ମିଳି ନଥାଏ ମୁଖ୍ୟତଃ ଜଳ ଏହା ପୃଥିବୀ ଛଡ଼ା ଅନ୍ୟ କୌଣସି ଗ୍ରହରେ ମିଳେ ନାହିଁ ତେଣୁ କରି ବ୍ରହ୍ମାଣ୍ଡର ଅନ୍ୟ କୌଣସି ଗ୍ରହରେ ଜୀବନ ନାହିଁ